ନମସ୍କାର୍ ନମସ୍କାର୍ ବସୁନ୍ ଆଜ୍ଞା ବସୁନ୍ ଏକ୍ସାମ୍ ଇ'ଟା ଚାଲ୍ବା ପଢ଼ାପୁଢ଼ି ତ ଛୁଆମାନେ ଠିକ୍ ଠାକ୍ କରୁଛନ୍ ଆଜ୍ଞା ଘରେ କେନ୍ତା କେନ୍ତା କରୁଛନ୍ ପଢ଼ାପଢ଼ି ଠିକ୍ ଠାକ୍ କରୁଛନ୍ କି ନି ହଁ ଦେଖୁନ୍ ଘରେ ଟିକେ ଭଲ୍ସେ ଟିକେ ବି ତଥାପି ପଢ଼୍ଲେ ବି ଭଲ୍ସେ ଟିକେ ଦେଖ୍ବାର୍କେ କହେବେ ଦୁହି ଜଣ ଟିକେ ଭଲ୍ସେ ଦେଖ୍ବେ ଘରେ କା'ଣା ହେଲେକି କି ନି ଦୁଇ ଜଣ ତ ଠିକ୍ ଠାକ୍ ପଢ଼ୁଛନ୍ ବାକି ବଡ଼୍ ଛୁଆ ଟିକେ ହେନ୍ତା ଅଛେ ପଢ଼ାପୁଢ଼ିରେ ଟିକେ ଢ଼ିଲା ଟିକେ ଦେଖ୍ବେ ଟିକେ ତଥାପି ଫିର୍ ବି ଟ୍ୟୁସନ୍ ଫ୍ୟୂସନ୍ କରୁଛନ୍ତି କି ନି ହଁ ହଁ କୋଚିଙ୍ଗ୍ ଯାଉଛନ୍ ତ ହଁ ହଁ ହଁ ଯେତେ ଟ୍ୟୁସନ୍ କଲେ କି ଇସ୍କୁଲ୍ନ ପଢ଼ାଲେ ବି ଘରେ ଘରେ ଟିକେ ନାଇ ଦେଖ୍ଲେ ନାଇ ହୁଏ ନା ଆପଣ୍ ଘରେ ଟିକେ ଦେଖ୍ବେ ଯେନ୍ତାକରି ହଁ ଯେତେ କାମ୍ବୁତା ହେଲେ ବି ଟିକେ ଏକ୍ସାମ୍ ଆଜି ଷ୍ଟାର୍ଟ ହେଲାନ ପରେ ଆଜି ପହେଲା ଏକ୍ସାମ୍ ଅଛେ ପହେଲା ଦିନ ଆପଣ୍ଙ୍କର୍ ଦୁହି ଛୁଆକେ ପଚ୍ରାଲି ରେ ପଢ଼ାପୁଢ଼ି କେନ୍ତା ଏକ୍ସାମ୍ ଭଲ୍ କର୍ମୁ ବୋଲିଛନ୍ ତ କେନ୍ତା କେନ୍ତା କର୍ବେ ଯେ ପରୀକ୍ଷା ସର୍ଲେ ଜନା ପଡ଼୍ବା ହୁଁ ଆଉ କା'ଣା ନୂଆ ହାଲ୍ଚାଲ୍ ଟିକେ କହୁନ୍ ହେନ୍ତା ଆଏ ଚାଷ୍ ବାଡ଼ି କରୁଛନ୍ ହଁ ଚାଷ୍ ବାଡ଼ି କରୁନ୍ କାଁ କା'ଣା ଦେବେ ହେଲେ କି ନି ହଁ ହଁ ହେଟା ତ କହେବାର୍ ନାଇ ଲାଗେ ଜାନୁଛେଁ ଯେ ହେଟା ଜାଣା ହେଲେ ଯେନ୍ଟା କା'ଣା ହେଲେ ଦେଖୁଛନ୍ କି ନି ଆଏଜ୍ କାଏଲ୍ ହେଲା ତ କେନ୍ ଜିନିଷ୍ ପାର୍ବେ ଚାଷ୍ ବାଡ଼ିରେ କେତେ ହେଲେ ଖଟ୍ବେ ହେଥିର୍ ଲାଗି ଦେଖୁନ୍ ହଁ ହେଥିର୍ ଲାଗି ଦେଖୁନ୍ ବଡ଼୍ ଛୁଆ ଯେନ୍ତା ଭଲ୍ସେ ପଢ଼୍ଲା ଆପଣ୍ଙ୍କର୍ ହେନ୍ତା ଇ ଦୁହିଟାକେ ବି ଯେନ୍ତା ମୁନୁଷ୍ କରିପାର୍ବେ ସେ ହିସାବ୍ ଟିକେ ଦେଖୁନ୍ ଆମେ ତ ଚେଷ୍ଟା ଚଲେଇଛୁଁ ବାକି ହଁ ହେଟା ତ ଜାନୁଛନ୍ ଆଜିକାଲିର୍ କଥା ହଉଛେ ଆମେ ଯେତେ ହେବା ଚେଷ୍ଟା ପୁରା ପ୍ରାଣ୍ପଣେ ଚାଲିଛେ ବୋଲୁନ୍ ତ ହେଥିର୍ ଚିନ୍ତା ନାଇଁ କରୁନ୍ ଆର୍ ନାଇ ହେଟା କହେବାର୍ କେ ନାଇଁ ପଡ଼େ ଆପଣ୍ ନାଇ କହିଲେ ବି ଦେଖୁଛୁଁ ଆପଣ୍ କହିଲେ ବି ହେଟା ଦେଖ୍ମା ଫୋନ୍ ବେଲେ ଇହାଦେ ଦେଖୁଛନ୍ ଟେନ୍ସନ୍ କେତେ ପରୀକ୍ଷାର୍ ଲାଗି ଚିନ୍ତା ଇ'ଟା ସବୁ ଅଛେ ଆଜିର୍ ପରୀକ୍ଷା ସର୍ଲେ ଫେର୍ ଇ'ଟା କାଲିର୍ ଲାଗି ଫେର୍ ଯୋଜ୍ନା କରାହେବା ନିଜେ ସବୁ କର୍ବାକେ ପଡୁଛେ ପରେ ଜାନୁଛନ୍ ଆପଣ୍ ଆଉ ତମର୍ନ ଆଉ କା'ଣା ନୂଆଁ ଖବର୍ ହେଥିର୍ ଚିନ୍ତା ନାଇନିଅ ଏଭୁନୁ ହେତେ ଚିନ୍ତା କର୍ବ ବେଲେ ହେବା କାଏଁ ସେ ସମିଆଁ ସେ ସମିଆଁ ସବୁ ଅଛେ ତାଏଲ୍ ଦୁନିଆ ଜିନିଷ୍ ଅଛେ ହେତେ ଜିନିଷ୍ ଭାବ୍ବେ ବେଲେ ହେବା ପଢ଼୍ବେନ ତାଙ୍କର୍ ହିସାବେ ପଢ଼ବେ ହେତେ ଚିନ୍ତା ନାଇଁ କରୁନ୍ ବାକି ନିଜେ ଯେତ୍କିରେ ହେଇପାର୍ବା ନିଜେ ଟିକେ ଦେଖାଦୁଖି କରୁଥାଉନ୍ ହଁ ନାଇଁ ପଢ଼୍ବେ କାଏଁ ନାଇ ପଢ଼୍ବେ ଆମେମାନେ ଜେନ୍ ଭୁଲ୍ କଲା ହେନ୍ତା ଆଉ କର୍ବେ ଆଉ ଆମର୍ ଆଡ଼େ ନାଇ ହେବାର୍ ପରେ ବିଲ୍କୁଲ୍ ଇ'ଟା ବର୍ଷାଫର୍ଷା ନାଇଁ ହେଲା ଯେ ବହୁତ୍ ଅସୁବିଧା ଆମର୍ ଆଡ଼େ ଚାଷ୍ ବାଡ଼ି ନାଇ କେନ୍ ଆଡ଼େ ଦେଖ୍ବେ ଇଆଡ଼େ କାମ୍ ଛାଡ଼ି ନେଇ ହେବାର୍ ଇଆଡ଼୍ କେ ଛାଡ଼୍ଲେ ଦେଖିଥିବେ କି ଘର୍ ଆଡ଼େ ଦେଖ୍ବେ ଇଆଡ଼େ ଘାଣ୍ଟି ହେବାର୍କେ ପଡ଼ୁଛେ ଛୁଆପୁତାକେ ନାଇ ଦେଖ୍ଲେ ହେବା କାଏଁ ଇ'ଟା ସ୍କୁଲ୍ ଜିନିଷ୍ଟା ଜାନୁଛନ୍ କେତେ ଜିନିଷ୍ ସମ୍ଭଲାବାକେ ପଡ଼ୁଛେ ଯେ ଦେଖୁନ୍ ଇହାଦେ ସ୍କୁଲ୍ ରୁ ଫେର୍ ଇଏ ହେଇକରି ଛୁଆକୁ ଟ୍ୟୁସନ୍ ପଢ଼େଇକରି କେତେ କା'ଣା କେନ୍ ଆଡ଼୍କେ ସମ୍ଭ୍ଲାବି ଖୁଡ଼ି ଗୁଟେନ ରହିହଉଛେ ହଁ ଠିକ୍ ଅଛେ ଆସୁଥିବେ ମଝିମଝି ବୁଲିବୁଲା ଆସୁଥିବେ ହୁଁ ହଁ ହଁ ଠିକ୍ ଅଛେ ଠିକ୍ ଅଛେ ନମସ୍କାର୍ ଆଜ୍ଞା ନମସ୍କାର୍